ଆଗକାଳରେ ଲୋକେ ଯେମିତି ଜଳବାୟୁ ପରିବର୍ତ୍ତନ ପାଇଁ ଚାଷ କାମ ମଧ୍ୟ ଯେପରି ଭଲ ହେଉଥିଲା ଆଜିକାଲି ଯୁଗରେ ଜଳବାୟୁ ମଧ୍ୟ ଠିକ୍ ସମୟରେ ହୋଇପାରୁନାହିଁ କାରଣ ଜଳବାୟୁ ଠିକ୍ ସମୟରେ ହୋଇପାରୁଥିଲେ ଏହି ପ୍ରକାର ଲୋକେ ମଧ୍ୟ କ୍ଷତିକାରକରେ ପହଞ୍ଚି ପାରନ୍ତି ନାହିଁ ଆଗକାଳରେ ଜଳବାୟୁ ପାଣିପବନ ଯେମିତି ଠିକ୍ ସମୟରେ ହେଉଥିଲା କାହାକୁ କ୍ଷତି ମଧ୍ୟ ପହଞ୍ଚାଉନଥିଲା କାରଣ ଆଜିକାଲି ଯୁଗରେ ଯେମିତି ଜଳବାୟୁ ପାଣିପବନ ଠିକ୍ ସମୟରେ ହେଉନାହିଁ ସେଇଥିପାଇଁ ଲୋକଙ୍କ ମଧ୍ୟ ବହୁତ ଅସୁବିଧା ହେଉଛି ଓ ଠିକ୍ ସମୟରେ ଠିକ୍ ସମୟରେ ଚାଷ କାମ ମଧ୍ୟ ହୋଇପାରୁନାହିଁ କାରଣ ଠିକ୍ ସମୟରେ ପାଣି ବର୍ଷା କି ପବନ ଜଲବାୟୁର ଠିକ୍ ରୁହନ୍ତା ତା'ହେଲେ ଲୋକେ ମଧ୍ୟ ଭଲ ଭାବରେ ଚାଷ କାମରେ ମଧ୍ୟ ତାଙ୍କର ଆଗ୍ରହ ହୁଅନ୍ତା ଯଦି ଆଗକାଳରେ ଲୋକେ ଗଛକୁ ବହୁ ଯତ୍ନ ସହକାରେ ବଞ୍ଚାଇ ରଖୁଥିବାରୁ ଜଳବାୟୁ ପାଣିପବନ ଠିକ୍ ସମୟରେ ହେଉଥିଲା କିନ୍ତୁ ଆଜି ଯୁଗରେ ସେହି ଗଛକୁ କାଟି ଦେବାରୁ ଲୋକଙ୍କ ମଧ୍ୟ ବହୁତ ଅସୁବିଧା ହେଉଛି ଓ ଖରା ଦିନରେ ବର୍ଷା ବର୍ଷା ଦିନରେ ଶୀତ ଏପରି ପାଗ ମଧ୍ୟ ବଦଳି ଯାଉଛି କାରଣ ଯଦି ସେହି ପ୍ରକାର ଲୋକଙ୍କ ଆଗକାଳର ଲୋକଙ୍କ ପରି କିଛି ଗଛ କାଟିବା ଆଗରୁ କିଛି ଗଛ ଲଗାଉଥାନ୍ତେ ତା'ହେଲେ ଏହିପରି ପାଣି ପବନ ଜଳବାୟୁୁର ମଧ୍ୟ କିଛି ଭଲ ହୁଅନ୍ତା କିନ୍ତୁ ଆଜିକାଲି ତାହା କେହି ମଧ୍ୟ କରୁନାହାନ୍ତି ଖାଲି ଲୋକେ ଗଛକୁ କାଟି ସେଠାରେ କିଛି କାରଖାନା ତିଆରି କରିବା ଏମିତି ଆଜିକାଲି ଯୁଗରେ ସବୁ କାରଖାନା ମାନଙ୍କ ଧୂଆଁ ପାଇଁ ମଧ୍ୟ ଜଳବାୟୁର ମଧ୍ୟ ବହୁତ ପରିବର୍ତ୍ତନ ହେଲାଣି ଲୋକେ ଏହି ପ୍ରକାର ପରିବର୍ତ୍ତନ ପାଇଁ ମଧ୍ୟ ରୋଗ ଆକ୍ରାନ୍ତରେ ରହି ବହୁତ ଲୋକ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ଯାହା ପାଇଁ ଆଜି ଲୋକେ ବହୁତ କ୍ଷତିରେ ଅଛନ୍ତି